ଆମ ଓଡ଼ିଶାର ମୁଖ୍ୟ ସମସ୍ୟା ହେଉଛି ବାୟୁ ଦୂଷିତ ଯଦି ଲୋକମାନେ କୃଷକମାନେ ତାଙ୍କ ନିଜ ବାଡ଼ିରେ କିଛି ଫସଲ କି ବଗିଚା କରିକି କିଛି ଫସଲ ଲଗେଇକି ବା କିଛି ବଗିଚା କରିକି ପରିବେଶ ଦୂଷିତରୁ ରକ୍ଷା କରିପାରିବା ତାହେଲେ ଆମେ ଆମେ ଯେଉଁ ଓଡ଼ିଶା ଯେଉଁ ପରିବେଶ ସମସ୍ୟାରୁ ବଞ୍ଚିତ ହେବା ଆଉ କୃଷକମାନେ ନିଜ ବାଡ଼ିରେ ବହୁତ କିଛି ଫସଲ ଲଗେଇକି ପାଣି ଦେଇକି ଇ ସବୁବେଳେ ଗୋଟେ ଫସଲ ଗୋଟେ ବାଡ଼ିରେ ତ ଲଗେଇଲେ ହବନି ଏ ସବୁ ସବୁକିଛି ଫସଲ ବାଡ଼ିରେ ସବୁ ଋତୁରେ ଲଗେଇବା ଦରକାରେ ଆଁ ତାପରେ ପ୍ରାକୃତିକ ସମ୍ପଦର ସରଂକ୍ଷଣ ଆଉ କୃଷକ କୃଷକ କୃଷି ଜଳବାୟୁ ଜଳ ପାଣି ବି କୃଷକ କୃଷି ଫ ମାନେ କୃଷକ କିଛି ବି ଫସଲ ହେବ ଲୋକମାନେ ଲୋକମାନେ ବାୟୁ ଦୂଷିତରୁ ବଞ୍ଚିତ ହେବେ ଲୋକମାନଙ୍କ ବଡ଼ଛୁଆଁର ଆମେ ଖାଦ୍ୟ ଖାଇବା ନିହାତି ଦରକାର ଯଦି କୃଷକମାନେ କେହି ବି ଫସଲ ନକରିବେ ତାହେଲେ ଆମେ ଖାଇବା କଣ ସେଥିପାଇଁ କୃଷକମାନେ ବି କିଛି ଫସଲ କିଛି ଖାଇବା ପାଇଁ ଫସଲ ବି ତିଆରି କରିବା ଫସଲ ହେବାପାଇଁ ଦରକାର କୃଷକ କିଛି କୃଷି ପାଇଁ ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ମାନେ ଲୋକମାନେ ଖାଇବାପାଇଁ କୃଷକ ଫସଲ ବି ନିହାତି ଆବଶ୍ୟକତା